ହ୍ୟାଲୋ ଆଜ୍ଞା ମ୍ୟାଡ଼ାମ ହଁ ମ୍ୟାଡ଼ାମ କୁହନ୍ତୁ ହଁ ମ୍ୟାଡ଼ାମ ଆମର ତ ପ୍ରସିଦ୍ଧ ବରା ଆମର ବରା ଆଳୁ କଷା ଚଟଣି ଅଛି ତା'ପରେ ବିଭିନ୍ନ ପ୍ରକାର ମିଠା ଆପଣ କେଉଁଟା ଚାହୁଁଛନ୍ତି ଆଜ୍ଞା ଆଜ୍ଞା ସେଇଟା ଆମର ହୁଏ ବରା ସାଙ୍ଗରେ ହୁଏ ତା ସାଙ୍ଗରେ ହଁ ରସଗୋଲା ଚାରି ଶହ ଟଙ୍କା କିଲୋ ମ୍ୟାମ୍ ତିନି ହଜାର ସାଢ଼େ ଚାରି ଶହ ପୋଡ଼ ପାଞ୍ଚ ଶହ ଜିଲାପି ପିସ୍ ଆପଣଙ୍କୁ ପାଞ୍ଚ ଟଙ୍କା ପଡ଼ିଯିବ ଆଜ୍ଞା ହଁ ମ୍ୟାଡ଼ାମ ସେଇଟା ଆମର ହଁ ପିସ୍ରେ ଆମେ ଦେଉଛୁ ଆପଣ କିଲୋରେ ନେଇପାରିବେ ପିସ୍ ବାର ଟଙ୍କା ପଡ଼ିଯାଉଛି ସବୁ ଫ୍ରେଶ୍ ମ୍ୟାଡ଼ାମ ହଁ ମ୍ୟାମ୍ ଏବେ ଟିକେ ହଁ ପୂଜା ଟାଇମ୍ ସବୁ ଟିକେ ସବୁର କ୍ଷୀର ଛେନା ଚିନି ସବୁ ରେଟ୍ ବଢ଼ିଲା ଆଉ ସେଇଠି ଆପଣ କ'ଣ ନେବେ କହୁନାହାନ୍ତି ରେଟ୍ ଆମେ ଦେଖିବା ଆଉ ଆଜ୍ଞା ଆଜ୍ଞା ଆପଣ ଆସିଲେ ବି ମ୍ୟାଡ଼ାମ ହେବ ମୋର ତ ସେମତି କିଛି କମ୍ପ୍ଲେନ୍ ନାହିଁ ଦେଖନ୍ତୁ ଆପଣ ଯାହାକୁ ବି ବାହାରେ ବୁଝିବେ ମୋର କୌଣସି ଖାଇବାରେ କିଛି କମ୍ପ୍ଲେନ୍ ନାହିଁ ଆପଣ ଯେଉଁଟା ବି ଲେଖିକି ପଠାଇବେ ଆମେ ଡେଲିଭେରି ବି ହୋମ୍ ଡେଲିଭେରି ଦେଉଛୁ କିମ୍ବା ଆଜ୍ଞା ଆଜ୍ଞା ହଁ ଆଜ୍ଞା ଆଜ୍ଞା ମ୍ୟାଡ଼ାମ ଆପଣ ଯଦି ମ୍ୟାମ୍ ଅଧିକ କ୍ଵାଣ୍ଟିଟି ନେବେ ମୋତେ ଟିକେ ପୂର୍ବରୁ ଜଣାଇଲେ ମୁଁ ସେଇ ହିସାବରେ ଆପଣଙ୍କର ସବୁ ରଖିବି ଆଜ୍ଞା ଆଜ୍ଞା ପୁରା ଫ୍ରେଶ୍ ଆପଣ ଖାଇକି ଦେଖିବେ ନାହିଁ ନାହିଁ ଆପଣ ପୁରା ଖାଇକି ଦେଖିବେ ତା'ପରେ ମୋତେ ପଇସା ଦେବେ ହେଲା ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିତ ନାହିଁ ନାହିଁ ଆମର ଜମା ବାସି ଆପଣ ପଚାରନ୍ତୁ ବଜାରରେ ଯାହାଠୁ ବି ଶୁଣିଥିବେ କ'ଣ ମୋର କେବେ ବି ବାସି ନାହିଁ କିଛି କମ୍ପ୍ଲେନ୍ ନାହିଁ ଖାଇବା ଜିନିଷରେ ଆଜ୍ଞା ଆଜ୍ଞା ଆପଣ କେଉଁ ଦିନ ନେବେ ମ୍ୟାଡ଼ାମ୍ କହିବେ ହଁ ପଠାଇବେ ଆପଣ କେଉଁ ଦିନ ନେବେ ଆଜ୍ଞା ହଁ ଆପଣ ପୂର୍ବରୁ କହିଥିଲେ ସୁବିଧା ଥ୍ୟାଙ୍କ୍ ୟ୍ୟୁ ହଉ ମ୍ୟାଡ଼ାମ୍ ରହିଲି ଆଜ୍ଞା ନମସ୍କାର